ନେତାମାନେ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ଲୋକମାନେ ଯେମିତି ଅର୍ଥନୀତିକ ସାମାଜିକ ପରିବେଶ ଓ ରାଜନୈତିକ କ୍ଷେତ୍ରରେ ଲୋକମାନେ ଅର୍ଥନୈତିକରେ କେତେକ ଲୋକଙ୍କର ଭତ୍ତା ବୟସ ହୋଇଯାଇଛି କିନ୍ତୁ ସେମାନେ ଭତ୍ତା ଠିକ୍ ସମୟରେ ପାଉନାହାନ୍ତି ଯାହାଫଳରେ ଲୋ ବିଡ଼ିଓ ବିଓଙ୍କ ପାଖରେ ବିଡ଼ିଓଙ୍କ ପାଖରେ ହଜା ବାରମ୍ବାର ବାରମ୍ବାର ପକୋଉଛନ୍ତି ଫର୍ମ ପକୋଉଛନ୍ତି କିନ୍ତୁ ସେମାନଙ୍କର ଭତ୍ତା ହୋଇପାରୁନି କିନ୍ତୁ ଯେଉଁ ଲୋକଙ୍କର ବୟସ ହୋଇନି ସେମାନଙ୍କର କିନ୍ତୁ ଭତ୍ତା ହୋଇଯାଇଛି ରାସନକାର୍ଡ଼ର ଯେଉଁଭଳି ଉପଲବ୍ଧି ବିଷୟରେ କହିବାକୁ ଗଲେ ରାସନ କାର୍ଡ଼ର ଯେଉଁମାନଙ୍କର ଆବଶ୍ୟକତା ରହିଛି ରାସନ କାର୍ଡ଼ ପାଇବାର ଉପଯୋଗୀ ସେମାନଙ୍କର ରାସନ କାର୍ଡ଼ ହେଉନି କିନ୍ତୁ ଯେଉଁମାନଙ୍କର ଧାନ ଚାଉଳ ଜମି ବାଡ଼ିର ପରିପୂର୍ଣ୍ଣ ଗାଡ଼ି ମୋଟର ଅଛି ସେମାନେ ଚାକିରି କରିଛନ୍ତି ସେମାନେ କିନ୍ତୁ ରାସନ ରାସନ କାର୍ଡ଼ ପାଉଛନ୍ତି ଯାହାଫଳରେ ଲୋକମାନେ ଅବହେଳିତ ହେଇପାରୁଛନ୍ତି ଖାଦ୍ୟ ଯୋଗାଣର କାର୍ଯ୍ୟରୁ ସେହିଭଳି ଲୋକମାନଙ୍କର ଭଲ ପାନୀୟ ଜଳର ଅନୁପଲବ୍ଧି କେତେକ ନୟାଗଡ଼ ଜିଲ୍ଲାରେ ଏହିଭଳି ଏରିଆ ଅଛି ଯେଉଁଠାରେକି ଏକ ପ୍ରକାରର ପାନୀୟ ଜଳ ମିଳେ ଯାହାକି କ୍ୟାଲ୍ସିୟମ କାର୍ବୋନେଟ ମିଶିକରି ଥାଏ ଯେଉଁ ଜଳକୁ ପାନ କଲେ ବା ଯେଉଁ ଜଳକୁ ବ୍ୟବହାର କରିବା ଦ୍ୱାରା ଲୋକମାନଙ୍କର ହାଡ଼ ଦୁର୍ବଳ ହେବା ସହିତ ସେମାନଙ୍କର ଦାନ୍ତର ଉପରି ଭାଗରେ ଯେଉଁ ଚିକ୍କଣ ସ୍ତରଟି ନଷ୍ଟ ହୋଇଯାଏ ଏହା ଫଳରେ ଦାନ୍ତ ଗୁଡ଼ିକ ଅତି ଖରାପ ଦେଖାଯାଏ ସେହି ଅଞ୍ଚଳକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଛି ଯାହା ଫଳ ଯାହାକି ଏପର୍ଯ୍ୟନ୍ତ ବି ହୋଇପାରୁନାହିଁ ଲୋକମାନଙ୍କର ନେତାମାନଙ୍କର ମିଥ୍ୟା ପ୍ରତିଶ୍ରୁତି କେବେ କାର୍ଯ୍ୟକାରି ହେବ ସେଥିପାଇଁ ଆମ ଜନ ସଚେତନତା ହେବା ସହିତ ଲୋକମାନେ ବା ରାଜନୈତିକ ଅନୁଷ୍ଠାନ ଗୁଡ଼ିକ ନିଜର କାର୍ଯ୍ୟକୁ ସଫଳ ଅଭିମାନିତ କରିବାକୁ ଚେଷ୍ଟା କଲେ ଭଲ ହେବ